ପାଞ୍ଚଟି ସଂଖ୍ୟା ହେଉଛି ଦୁଇଶହ ପାଞ୍ଚ ଏକ ହଜାର ଶହେ ପଇଁତିରିଶି ତିନି ହଜାର ଚାରିଶହ ଚାଳିଶି ଛଅ ହଜାର ପାଞ୍ଚଶହ କୋଡ଼ିଏ ଆଠ ଲକ୍ଷ ଆଠ ହଜାର ଶହେ ପନ୍ଦର